ଆମର ପୂର୍ବ ପୁରୁଷରୁ ଗୋଟିଏ ହୋଟେଲ୍ ଅଛି ଆମର ହୋଟେଲ୍ରେ ବିଭିନ୍ନ ପ୍ରକାର ଆଇଟମ୍ ମିଳେ ଲୋକମାନେ ଯେଉଁ ପ୍ରକାର ଅର୍ଡ଼ର ଦିଅନ୍ତି ଆମେ ସେ ପ୍ରକାର ବି ରୋଷେଇ କରାଯାଏ କିନ୍ତୁ କଷ୍ଟମର ମାନେ ବି ବହୁତ ଲୋକ ଆସନ୍ତି ବହୁତ ଲୋକ ମଧ୍ୟ ଖାଆନ୍ତି ଆମେ ମଧ୍ୟ ହୋଟେଲ୍ ପଢ଼ିଆ ଚଳାଉ ହୋଟେଲ୍ଟି ସବୁପ୍ରକାର ଜିନିଷପତ୍ର ବି ମିଳେ ଆମର କିନ୍ତୁ ଏଇଟା ପାରମ୍ପାରିକ ରହିଛି ହୋଟେଲ୍ ହୋଟେଲ୍ଟା ହେଉଛି ଆମର ନୀତିଦିନିଆ କଥା ଆମର ହୋଟେଲ୍ରେ ସବୁ ପ୍ରକାର ହୁଏ ନନ୍ ହୁଏ ନନ୍ ଭେଜ ହୁଏ ଭେଜ ହୁଏ ନନ୍ ଭେଜ ହୁଏ ସବୁପ୍ରକାର ମିଳେ କିନ୍ତୁ ହୋଟେଲ୍ ଆମ ପାଇଁ ଠିକ୍ ଆମର ଏଇଟା ପୂର୍ବପୁରୁଷରୁ ରହିଛି ହୋଟେଲ୍ ତେଣୁକରି ଆମେ ସେଇ ହୋଟେଲ୍ଟିକୁ ସମ୍ଭାଳିକିରି ରଖିଛୁ ବା ଚଳାଉଛୁ ହୋଟେଲ୍ରେ ବହୁତ ଲୋକ ମଧ୍ୟ ଆମେ ରଖିଛୁ ରୋଷେଆଳ ପାଖରୁ ଆରମ୍ଭ କରି ସବୁ ପ୍ରକାର ଲୋକ ମଧ୍ୟ ଅଛନ୍ତି ସବୁ ବିଭାଗରେ ଅଛନ୍ତି ସମସ୍ତେ ରୋଷେଇବାସ କରୁଛନ୍ତି ଲୋକମାନେ ଭଲ ସନ୍ତୁଷ୍ଟ ହେଉଛନ୍ତି ଆମ ଦୋକାନକୁ ସବୁ ଗରାକମାନେ ଆସୁଛନ୍ତି ଭଲ ଭାବରେ ଖାଇ ପିଇକିରି ଲୋକମାନେ ବି ଯାଉଛନ୍ତି କେବେ ଅସନ୍ତୁଷ୍ଟ ହେଇନାହାନ୍ତି ଦୋକାନଟି ଆମର ଭଲ ଭାବରେ ବି ଚାଲୁଛି ଆଉ ଦୋକାନଟି ଆମ ପାଇଁ ଭଲ ଆଉ ଆମର ତ ଏଇଟା ପୂର୍ବପୁରୁଷରୁ ରହିଛି ଦୋକାନଟି ଆମ ପାଇଁ ବହୁତ ଉପଦାନ ଜିନିଷ ଆମର ଏଇଟା ବାପ ଜେଜ ଅମଳରୁ ବି ସେ ହୋଟେଲ୍ଟି ଚାଲିଛି ସେମାନେ ବି ଚଳାଇ ଆସୁଥିଲେ ତାଙ୍କ ଅନ୍ତେ ତାଙ୍କ ପୁଅ ବି ଚଳାଇଲେ ତାଙ୍କ ପରେ ତାଙ୍କ ଆମେମାନେ ବି ଚଳଉଛୁ ଆମ ପରେ ଆମ ପିଲାମାନେ ବି ଚଳାଇବେ ଆଉ ଏମିତି ଆମର ପିଢ଼ି ପିଢ଼ି ତ ଧରିକିରି ଚାଲିଛି ହୋଟେଲ୍ଟି ଆମର କିନ୍ତୁ ବନ୍ଦ ନାହିଁ ହୋଟେଲ୍ ଆମର ସବୁ ଯୁଗରେ ବି ଚାଲିଛି